ମୁଁ ଜଣେ ଗୃହିଣୀ ମୋତେ ସବୁପ୍ରକାରର ରୋଷେଇ ଆସେ ସତ କିନ୍ତୁ ଏମିତି କିଛି ରେସିପି ଅଛି ଯାହାକି କରିବାକୁ ବହୁତ କଷ୍ଚ ଲାଗେ ଆଉ ମୋ ଶାଶୁଙ୍କୁ ଦେଖିଛି ସେ ବହୁତ ବଢ଼ିଆ ପିଠା ବନାନ୍ତି ତ ସେମିତି ମୁଁ ବନେଇ ପାରେନାହିଁ ସେଥିପାଇଁ ମୁଁ ମୋ ଶାଶୁଙ୍କୁ ଶିଖିବାକୁ ବହୁତ ଚେଷ୍ଟା କରେ ସେଥିପାଇଁ ମୁଁ ଭାବେ କି ବହୁତ କଷ୍ଟ ଲାଗେ ପିଠା ସେଥିପାଇଁ ମୁଁ ବନାଏନି ତ ମୋ ଶାଶୁ କରିଦେଲେ ଖାଏ ମୋର ବହୁତ ମୋର ଇଚ୍ଛା ଅଛି ଯେ ମୁଁ ଶିଖିବା ପାଇଁ ତ ସେଇଆ ମୁଁ ବନେଇ ପାରେନାହିଁ ମୁଁ କେବେ ଚେଷ୍ଟା ମଧ୍ୟ କରିନାହିଁ ଆଉ ମଣ୍ଡା ପିଠା ଗୋଲାପ ଜାମୁନ୍ ଏସବୁ ମୋତେ କରିବାକୁ ସମୟ ମଧ୍ୟ ମିଳେନି ଆଉ ମୁଁ ଚେଷ୍ଟା ମଧ୍ୟ କରିନାହିଁ ସବୁ କେହି ବନେଇଦେଲେ ଖାଇଦିଏ କିନ୍ତୁ ମୋର ଇଚ୍ଛା ଅଛି ସେଇଆକୁ ବନେଇବା ପାଇଁ ଆଉ